ଭାରତର ଲୋକମାନେ ଅନେକ ଧାର୍ମିକ ସ୍ଥଳକୁ ଯାଆନ୍ତି ସେଥି ମଧ୍ୟରୁ ପୁରୀର ଜଗନ୍ନାଥ ମନ୍ଦିର ହିନ୍ଦୁ ଧର୍ମର ଏକ ବିଶେଷ ଧାର୍ମିକ ସ୍ଥଳୀ ପୁରୀର ଜଗନ୍ନାଥ ମନ୍ଦିରକୁ ପ୍ରତ୍ୟେକ ଦିନ ଅନେକ ଲୋକ ଆସିଥା'ନ୍ତି ଜଗନ୍ନାଥ ମନ୍ଦିରରେ ବିଶେଷକରି ବାର ମାସରେ ତେର ପର୍ବ ପାଳନ ହୋଇଥାଏ ସେଥିମଧ୍ୟରୁ ଆଷାଢ଼ ମାସରେ ପାଳନ ହେଉଥିବା ରଥ ଯାତ୍ରା ଅନ୍ୟତମ ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ବଡ଼ ଭାଇ ଓ ଭଉଣୀଙ୍କ ସହିତ ମାଉସୀ ଶ୍ରୀ ଗୁଣ୍ଡିଚାଙ୍କ ଘରକୁ ଯାଆନ୍ତି ସେ ଯିବା ପାଇଁ ପ୍ରତ୍ୟେକ ବର୍ଷ ରଥ ନିର୍ମାଣ କରାଯାଏ ଓ ସେହି ରଥରେ ବସି ମାଉସୀ ଘରକୁ ଯାଆନ୍ତି